ହ୍ୟାଲୋ ହଁ କୁହ ଏହି ସପ୍ତାହ ହେଇଛି ଆସୁଛି ଆଉ ମୁଁ କିଛି ନାଇଁ ଆଉ

ହଁ ଏହି ରୋଷେଇ ବାସ ହଁ ହଁ ହଁ ନାଇଁ ଚାଲୁ ନାଇଁ

ସେମିତି ସେମିତି ଚଳି ଯାଉଛୁ ଆଉ ବାଙ୍ଗାଲୋର ହଁ ସେଠି କେତେ କ'ଣ ସାଲାରୀ ଦେବେ କ'ଣ ଜଳଖିଆ ଦୋକାନ ଦେବା ପାଇଁ ବରା ଦୋକାନ ଆମର ଆଡ଼େ ଗୋଟେ ବରାକୁ ପାଞ୍ଚ ଟଙ୍କା ସାତ ଟଙ୍କା ସେଇଠି କେତେ ଟଙ୍କା

ହଉ ସେଇଠି ଯଦି ଭଲ ହେବ ତା'ହେଲେ ଯିବା ଆଉ ହଁ ଯିବି ଆଉ ତୁମେ କେତେ ବାଟରେ ରହୁଛ ଆଉ କେତେ ବାଟରେ ସେ ବରା ଦୋକାନଟା ଦେଲେ ହେବ ପାଖରେ ସେ ଭଳିଆ ଜାଗା ଅଛି

ହଁ ହଁ

ଭଲ ଚାଲିବ ସେଇଠି ତ ହଉ କେବେ ଯିବ କି ହଁ ଆଗରୁ ହେଲ ଫୋନ୍ ହଁ ହଁ

ଦେଖିବା ପହିଲା ଥର ନାଇଁ ପରେ କେବେ ହଁ ନିଜେ ଗଲେ ତା'ପରେ ବେପାର ଏଲା ଚାଲିଲା ଠୁ ପଛେ ଫ୍ୟାମିଲିକୁ ନେଲେ ହେବ ଆଉ ହଁ ହଁ ହଁ ହଁ